ଜଗତସିଂପୁର ଜିଲ୍ଲାରେ ଦୂର ବାଟକୁ ଯିବା ପାଇଁ ବସ୍ରେ ବ୍ୟବସ୍ଥା ହୋଇଛି ପାଖ ବାଟକୁ ଯିବା ପାଇଁ ଲୋକ ତାଙ୍କର ସାଇକେଲ୍ କିମ୍ବା ତାଙ୍କର ଦୁଇ ଚକିଆ ଯାନରେ ମଧ୍ୟ ଯିବାଆସିବା ଆସିବା କରୁଛନ୍ତି ଦୂର ବାଟକୁ ଗଲେ ବସ୍ ବସ୍ର ବ୍ୟବସ୍ଥା ଅଛି ବସ୍ରେ ଯାଇକିରି ଶୀଘ୍ର ପହଞ୍ଚି ଯାଉଛନ୍ତି ଯ ଗୋଟେ କାର୍ଯ୍ୟ ତୁରନ୍ତ ହୋଇଯାଉଛି କାର୍ଯ୍ୟ ଗୋଟେ ଜାଗାଠାରୁ ଆଉ ଗୋଟେ ଜାଗା ଶୀଘ୍ର ପହଞ୍ଚିକିରି କାର୍ଯ୍ୟ ସଫଳ କରିବାରେ ବସ୍ର ଯୋଗାଯୋଗ ବହୁତ ରହିଛି ଏବେ ସରକାରଙ୍କ ଅନୁଷ୍ଠାନ ସରକାରଙ୍କ ଅନୁଷ୍ଠାନ ଯୋଗୁଁ ଘରୋଇ ବସ୍ ଲକ୍ଷ୍ମୀ ବସ୍ ମଧ୍ୟ କାର୍ଯ୍ୟକାରୀ ହୋଇଅଛି ଯେଉଁଟାକି ଗାଁରୁ ବ୍ଲକ୍ ବ୍ଲକ୍ରୁ ଜିଲ୍ଲା ସ୍ଥାନାନ୍ତରିତ ହୋଇପାରୁଛି ସେଥିରେ ଲୋକ ଖୁସିରେ ନିଜର କାର୍ଯ୍ୟ ସଫଳ କରିପାରୁଛନ୍ତି ନିଜ ଘର ଘରୁ ବସ୍ ଧରିକିରି ଠିକ୍ ସ୍ଥାନରେ ଯାଇକିରି ଯ ପହଞ୍ଚି ପାରୁଛନ୍ତି ଓ ତାଙ୍କର କାର୍ଯ୍ୟ ସଫଳ କରିପାରୁଛନ୍ତି ଆଉ ହଟା ହଠାତ୍ ଦରକାର ଗୋଟେ ଜଣଙ୍କ ଘରୁ ଆଉଜଣଙ୍କୁ କି ବଜାରକୁ ଯିବାକୁ ହେଲେ ଲୋକ ସାଇକେଲ୍ ନେଇକି ମଧ୍ୟ ଯାତାୟାତ କରିପାରୁଛନ୍ତି ଦୁଇ ଚକିଆ ଯାନରେ ମଧ୍ୟ ଯାଇକିରି ଯାତାୟାତ କରିକିରି ବଜାରର ପନିପରିବା ଦ ସବୁ କ୍ରୟ କରିପାରୁଛନ୍ତି ଏହିସବୁ ପରିବହନର ଯୋଗାଯୋଗ ଥିବାରୁ ଲୋକ ବହୁତ ସୁବିଧା ପାଇପାରୁଛନ୍ତି